ଉଣେଇଶଶହ ପଚାଶ ମସିହା ଜାନୁଆରୀ ଛବିଶ ତାରିଖ ସାଧାରଣତନ୍ତ୍ର ଦିବସ ଉଣେଇଶଶହ ସତତଚାଳିଶ ମସିହା ଅଗଷ୍ଟ ପନ୍ଦର ତାରିଖ ସ୍ଵାଧୀନତା ଦିବସ ଅକ୍ଟୋବର୍ ଦୁଇ ଅଠରଶହ ଅଣସ୍ତୋରି ମସିହା ଗାନ୍ଧୀ ଜୟନ୍ତୀ ଅଠରଶହ ସତାନବେ ଜାନୁଆରୀ ତେଇଶ ନେତାଜୀ ଜୟନ୍ତୀ ଏବଂ ଉଣେଇଶଶହ ଛତିଶ ମସିହା ଏପ୍ରିଲ୍ ଏକ ତାରିଖ ଦିନ ଓଡ଼ିଶା ସ୍ୱତନ୍ତ୍ର ହୋଇଥିଲା